ଆପଣ ଭାବୁଛନ୍ତି ଆମ ଆମ ଏହି ପୃଥିବୀରେ ସାତୋଟି ଗ୍ରହ ରହିଛି ସେଥିରେ ସେହି ଗ୍ରହର ନାମ ନାମ ହେଉଛି ବୁଦ୍ଧ ଶୁକ୍ର ଶନି ରାହୁ କେତୁ ମଙ୍ଗଳ ସେଥିରେ ସେ ଶନି ଶନି ଗ୍ରହ କରିଛନ୍ତି ସେମାନଙ୍କର ଗ୍ରହ ନଥିଲେ ଆମ ମଣିଷ ଜୀବନରେ କିଛି ରହେ ନାହିଁ ସେ ସେ ଯଦି ଆପଣ ସେ ଯଦି ଶନି ଶନି ରାହୁ କେତୁ ଏହି ଏହି ଗ୍ରହରେ ସେହି ଯଦି ଏହି ପୃଥିବୀରେ ସେହି ନଥିଲେ ଆମ ଆମ ମଣିଷ ଜୀବନ ଆମେ ବଞ୍ଚିପାରୁନା ସେଥିରେ ଆମ ସାତୋଟି ଗ୍ରହ ରହିଛି ସେଥିରେ ଆମ ଆମର ଆମର ମଣିଷ ଜୀବନର କିଛି ରହେନା ସେଥିପାଇଁ ଆମେ ଏହି ସାତୋଟି ଗ୍ରହରେ ଆମେ ସବୁବେଳେ ମାନିଥାନ୍ତୁ ଏହି ସାତୋଟି ଗ୍ରହ ବୁଦ୍ଧ ଶୁକ୍ର ଶନି ରାହୁ କେତୁ ଏହି ବୁଧରେ ଏହି ବୁଧରେ ରହିଛି ଗ୍ରହ ଗ୍ରହ ମଧ୍ୟ ଗହହ ଏହି ଏହି ପୃଥିବୀରେ ସବୁ ମଣିଷକୁ ଏହି ଗ୍ରହମାନେ ଲାଗିଥାନ୍ତି ଶନି ଶନି ଗୃହକୁ ଲାଗିଥାନ୍ତି ରାହୁ କେତୁ ଏହି ସବୁ ଗ୍ରହ ମଙ୍ଗଳ ସବୁ ମଣିଷକୁ ଲାଗିଥାନ୍ତି ସେଥିରେ ସେ ଏହି ଏହି ଏହି ବୁଦ୍ଧ ଶୁକ୍ର ଶନି ରାହୁ କେତୁ ମଙ୍ଗଳ ମଙ୍ଗଳ ଚନ୍ଦ୍ର ଚନ୍ଦ୍ର ସବୁ ସବୁଠାରୁ ବଡ଼ ଏହି ଗ୍ରହ ଠାରୁ ସବୁ ଏହି ଗ୍ରହ ଠାରୁ ବଡ଼ ସେଥିରେ ସେ ଭାବିଥାନ୍ତି ଯେ ସେଥିରେ ସେ ଭାବିଥାନ୍ତି ଆମେ ଆମ ମଣିଷର ଜୀବନର କିଛି ରହିନାହିଁ ଆମ ମଣିଷ ଜୀବ ଆମେ ମଣିଷ ସେହିମାନଙ୍କୁ ଯଦି ଏହି ଗ୍ରହ ଏହି ଏହି ପୃଥିବୀରେ ସେହି ଗ୍ରହ ଥାନ୍ତି ସେ ଗ୍ରହ ନଥାନ୍ତି ସେଥିପାଇଁ ସେଥିରେ ଆମେ ବଞ୍ଚି ଆମ ମଣିଷ ଜୀବ ଆମେ ମଣିଷ ଜୀବନ ମାନେ ବଞ୍ଚିନଥାଉ ସେଥିରେ ଏହି ଗ୍ରହ ଏହି ପୃଥିବୀରେ ଏହି ସାତୋଟି ଗ୍ରହ ରହିଛି ବୁଦ୍ଧ ଶୁକ୍ର ଶନି ରାହୁ କେତୁ ଚନ୍ଦ୍ର ଏହି ସାତୋଟି ଗ୍ରହ ରହିଥାନ୍ତି